ମୁଁ ଯେଉଁ ସାର୍ଟଟି କିଣିଥିଲି ସାର୍ଟଟି ଦେଖିବାକୁ କାହିଁ ଏତେ ମୋତେ ଲାଗିଲା ଭଲ ଲାଗୁଥିଲା କିନ୍ତୁ ଦେଖିକି ଏବେ ବହୁତ ଖାସ୍ ଲାଗୁନାହିଁ ଲୁକିଂ ଭଲ ନାହିଁ ଆଉ ତାକୁ ପିନ୍ଧିଲା ପରେ ପ୍ରବଳ ଝାଳ ବାହାରୁଛି ଦେହରୁ ଏ ଖରା ସହଜରେ ତ ଖରାଦିନ ଖରା ଦିନରେ ପିନ୍ଧିଲାଠୁ ବହୁତ ଝାଳ ବାହାରୁଛି ଏବଂ ତାକୁ ପିନ୍ଧିବି ହେଉନାହିଁ ସବୁ ମାନେ ଇଏ ଲାଗୁଛି ତା'ପରେ ଆଉ ଯେଉଁ ସାଙ୍ଗସାଥି ଯିଏ ଦେଖୁଛି ସାର୍ଟଟାକୁ ଦେଖୁଛି ବହୁତ ମାନେ ଅପସନ୍ଦ କରୁଛନ୍ତି କୁହନ୍ତି ଏତେ ବାଜେ ସାର୍ଟଟା ଲୁକିଂ ଭଲ ନାହିଁ ଆଉ ତା'ର ଯେଉଁ ସୂତା ଫୁତା ସବୁ ବାହାରିଗଲାଣି କଲର ଫେଡ଼୍ ହୋଇଗଲାଣି ତେଣୁ ଏତେ ଖାସ୍ ନୁହେଁ କି ସେଇଟା ଆମର ଗୋଟିଏ ୱର୍ସ ପରଚେଜିଙ୍ଗ୍ରେ ଗୋଟିଏ ହୋଇଗଲା ଏଇଟା ଏଇଟା ବହୁତ ଭଲ ନୁହେଁ